ଟ୍ରେନ୍ର ବର୍ଣ୍ଣନା କହିପାରିବି ଆମେ ସମସ୍ତେ ଘର ଲୋକ ମିଶିକିରି ଗୋଟେ ଥର ଭୁବନେଶ୍ୱର ଯାଇଥିଲି ତା'ର ସିଟ୍ ଭଲ ଅଛି ଦୁଇ ପଟରେ ଥାଏ ଉପରେ ଶୋଇବା ପାଇଁ ଗୋଟେ ଜାଗା ଅଛି ଆଉ ଇଞ୍ଜିନ୍ ତା'ର ଦୁଇଟା ଇଞ୍ଜିନ୍ ବହୁତ ବଡ଼ ଇଞ୍ଜନ୍ ତା'ର ଶବ୍ଦ ତା'ର ଶବ୍ଦ ଝୁକ୍ ଝୁକ୍ ଝୁକ୍ ଝୁକ୍ ଝୁକ୍ ଝୁକ୍ ଶବ୍ଦ ଏମିତି ହେଉଛି ଚକଟା ଲୁହାର ଚକ ତା'ର ଲୁହାର ଚକ ଅଛି ଆଉ ଟ୍ରାକ ତା'ର ଦୁଇପଟେ ଲୁହାର ର ମଝିରେ ମେଟାଲ ପକା ଅଛି ପକା ହେଇ ଥାଏ ତା ଦୁଇ ସାଇଡ଼୍ରେ ଲୁହାର ଚକ ଯିବା ପାଇଁ ଦୁଇଟା ରାସ୍ତା ଅଛି ଆଉ ଆମେ ଯେତେବେଳେ ଯାଇଥିଲି ବହୁତ ମଜା ଆସିଥିଲା ଆମର ଟ୍ରେନ୍ରେ ଉଠିବା ପାଇଁ ମୁଁ ଫାଷ୍ଟ ଟାଇମ୍ ସେ ସେ ଦିନ ଟ୍ରେନ୍ରେ ଉଠିଥିଲି ବହୁତ ମଜା ଲାଗିଲା ମୋତେ